ଆମେ ଖେଳିବା ଦ୍ୱାରା ଆମ ଦେହ ସୁସ୍ଥ ରହିଥାଏ ଓ ହାତ ଗୋଡ଼ ବହୁତ ଦିନ ଷ୍ଟ୍ରଙ୍ଗ ହୋଇଥାଏ ଓ ଖେଳିବା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ମଧ୍ୟ ହୋଇନଥାଏ ନ ଖେଳିବା ଦ୍ୱାରା ଏମିତିକି ଏ ରୋଗ ବିଭିନ୍ନ ପ୍ରକାର ରୋଗ ହୋଇଥାଏ ଆମେ ଏଣୁ ମୁଁ ସାଙ୍ଗସାଥି ମୁଁ କହିଅଛି ଯେ ସମସ୍ତେ ଖେଳିବାକୁ ଖେଳିବା ଦ୍ୱାରା ଆମ ଗୋଡ଼ ହାତ ବି ଷ୍ଟ୍ରଙ୍ଗ ହୋଇଥାଏ ବିଭିନ୍ନ ପ୍ରକାର ରୋଗରୁ ଆମେ ମୁକ୍ତି ହୋଇଥାଉ ଓ ଖେଳ କୁଦ କ୍ରିକେଟ୍ ଭଳି ଆମେ ବହୁତ ଜିନିଷ ଖେଳୁଅଛୁ ଏଣୁ ସମସ୍ତଙ୍କୁ ଆମେ କହିଅଛୁ ଯେ ଖେଳିବା ଦ୍ୱାରା ବିଭିନ୍ନ ପ୍ରକାର ରୋଗରୁ ଆମେ ମୁକ୍ତି ହେଇପାରିବା ଖେଳ ଏପରି ଏକ ଜିନିଷ ଯାହାକୁ ଶରୀର ଯାହା ଶରୀରରେ ଶରୀରର ସୁସ୍ଥ ରଖିଥାଏ ଖେଳିବା ଦ୍ୱାରା ଆମକୁ ବହୁ ଖେଳିବା ଦ୍ୱାରା ଆମେ ବହୁ ବହୁ ଆମ ହାତ ଗୁଡ଼ିକୁ ଷ୍ଟ୍ରଙ୍ଗ ରହିଥାଏ ଓ ସାଙ୍ଗ ରହିଥାଏ କେତେ ଗୁଡ଼ିଏ ଖେଳ ଖେଳିଥାଉ ଆମ ଆମେମାନେ ଖେଳିବା ଦ୍ୱାରା ଆମେ ସାଙ୍ଗମାନଙ୍କ ସହ ଖେଳିଥାଉ ଖେଳ ଭିତରେ ଆମେ ବିଭିନ୍ନ ପ୍ରକାର ସତର୍କତା ଅବଲମ୍ବନ କରିଥାଉ କହିଥାଉ ବିଭିନ୍ନ ଖେଳ ରହିଅଛି ଯେପରି କବାଡ଼ି ଖୋଖୋ କ୍ରିକେଟ୍ ମଧ୍ୟ ରହିଅଛି ଖେଳିବା ଦ୍ୱାରା ଆମ ଶରୀର ବହୁତ ଗୁଡ଼ିଏ ଗୋଡ଼ ହାତ ମଧ୍ୟ ଷ୍ଟ୍ରଙ୍ଗ ରହିଥାଏ ଓ ଆମ ଦିକି ଖେଳିବା ଦ୍ୱାରା ଆମ ମାନସିକ ବ୍ୟବସ୍ଥାରେ ଆମେ ବହୁତ ଷ୍ଟ୍ରଙ୍ଗ ରହିଥାଉ ଏହା ଏହା ଏହା ଆମର ଶରୀରର କୌଣସି ବି ରୋଗ ପ୍ରତିରୋଧକ ଶକ୍ତିରେ ରୋଗ ପ୍ରତିରୋଧକ ରଖିବା ସାହାଯ୍ୟ କରିଥାଏ ଏେଣୁ ଆମେ ବିଭିନ୍ନ ପ୍ରକାର ଖେଳ ଖେଳିବାକୁ ଚେଷ୍ଟା କରିଥାଉ